ଗ୍ରାମ ଅଞ୍ଚଳରେ କୃଷକ ମାନେର ସମ୍ମୁଖୀନ ହେବାର ସମସ୍ୟା ଗୁଡ଼ିକ ହେଲା ସେମାନଙ୍କର ଠିକ ସମୟରେ ତାଙ୍କୁ ସାର ବିହନ ପିଡ଼ିଆ ଏସବୁ ତାଙ୍କୁ ଠିକ ସମୟରେ ମିଳୁନାହିଁ କି ଧାନ ଅମଳ କଲେ ମୁଣ୍ଡିରେ କିଛି ସୁବିଧା ସୁଯୋଗ ତାଙ୍କ ନାହିଁ କି ଠିକ ସମୟରେ ତାଙ୍କ ଧାନ ଯାଇପାରୁ ନାହିଁ ବିକ୍ରି ହେଇପାରୁନାହିଁ ସେଥିରେ ସେମାନେ ବଡ଼ ସମସ୍ୟାର ସମ୍ମୁଖୀନ ହେଉଛନ୍ତି କିନ୍ତୁ ଖୁଦ୍ର ଚାଷୀ ଆର୍ଥିକ ସାହାଯ୍ୟ ଦରକାର ଖୁଦ୍ର ଚାଷୀମାନେ ସେମାନଙ୍କର କିଛି ବ୍ୟାଙ୍କରେ ଲୋନ୍ ଆଣିଲେ କି ତାଙ୍କର କିଛି ସୁବିଧା ଯେମିତିକି ବାତ୍ୟା ଫନି ଏସବୁ ହେଲେ ତାଙ୍କୁ କିଛି ସହାୟତା ମିଳିବ କି କିଛି ସୁଧ ଛାଡ଼ ହେଲେ ଚାଷୀମାନେ ଠିକ୍ ସମୟରେ ଉପକୃତ ହୋଇପାରିବେ କୌଣସି ଟ୍ରେନିଙ୍ଗ ମଧ୍ୟ ଗୃହିଣୀ ମାନଙ୍କୁ ହେଉ କି ଶିକ୍ଷା କୃଷକମାନଙ୍କୁ ହେଉ କିଛି ଟ୍ରେନିଙ୍ଗ ଦିଆ ଗଲେ ସେ କିନ୍ତୁ ଅଳ୍ପ ଖର୍ଚ୍ଚରେ କେମିତି ବହୁ ପରିମାଣରେ ଚାଷ କରିପାରିବେ କି ଅମଳ ପ୍ରଦାନ କରିପାରିବେ କେମିତି ଅଧିକ ସାହାଯ୍ୟ ପାଇପାରିବେ ସେସବୁ ସେମାନଙ୍କ ପାଇଲେ ସେ ସୁବିଧା ସୁଯୋଗର ସେମାନେ ସହାୟତା ହୋଇପାରିବ ସେମାନେ ଖୁସି ହୋଇ ଚାଷ କାମ କରିବାକୁ ଆଗ୍ରହ ପ୍ରକାଶ କରିବେ